ଭାଇ କ'ଣ ରେଟ୍ କ'ଣ ସବୁ ନେଉଛ ବରା ପିଆଜି ଏଇ ସବୁ ରେଟ୍ ଏକା କ'ଣ ହୁଁ ଆଉ ଦୋକାନଟା ତ ଛୋଟ କରିଦେଲ ଆସ୍ତେ ଆସ୍ତେ ବଡ଼ କଲନି ବଡ଼ ବଡ଼ ହୋଟେଲ୍ କଲେଣି ଆଉ ବିଭିନ୍ନ ପ୍ରକାର ଜିନିଷ କରୁଛ ଆଉ ଆଉ ଆସ୍ତେ ଆସ୍ତେ ବଡ଼ କରିଛ ଆଉ ଆଉ ସବୁ କ'ଣ ଆଇଟମ୍ ରହୁଛି ଦୋକାନରେ

ଆଉ ରସଗୋଲା ହେରିକା ରହୁଛି ଆଉ ଯେଉଁ ହୋଟେଲ୍ମାନଙ୍କରେ ଖାଇବା ମିଳିବ ଦୁଇଟା ତିନିଟା ବେଳେ ଭାତ କି କ'ଣ ଏମିତି ସବୁ ଆଇଟମ୍ ମାଛ କେତେଟା ଲୋକ ନେଇ ଆସି ପକଉଛନ୍ତି ଶହେ ଦୁଇଶହ ମାଛ ଆଇଟମ୍ କ'ଣ କେତେ କ'ଣ ନେଉଛନ୍ତି ଗୋଟେ ମିଲ୍ ଚିକେନ୍ଟା କେତେ ନେଉଛନ୍ତି ହୁଁ ଆଉ ମସଲା ବରା ହେରିକା ତିଆରି କରୁଛନ୍ତି କି

ବରା କୋଡ଼ିଏ ତାରିଖ ଆଡ଼ିକି ଦରକାର ମୋର ମସଲା ବରା ପଚାଶଟା ସାଧାବରା ଏମିତି ସବୁ ପଚାଶ ଶହେ ଆଳୁଚପ୍ ଶହେଟା ଖଣ୍ଡେ ଏମିତି ସବୁ ଦରକାର ଆଜ୍ଞା ଦେଇପାରିବେ କି ଆପଣ ତିଆରି କରିପାରିବେ ପାର୍ସଲ୍ଫାର୍ସଲ୍ ସବୁ ଗୋଟିଏ ଜରିରେ ଚାରି ପାଞ୍ଚଟା ଲେଖାଁ ବାନ୍ଧିକି ଦେଇପାରିବେ କି ମୋତେ ତା' ରେଟ୍ଟା ଗୋଟେ କରିବେ ଆଉ ମୁଁ ତ ଏତେ ଏତେ ଟଙ୍କାର ନେବି ସବୁଥିରୁ ଶହେ ଶହେ ନେବି ତାପରେ ମୋତେ ଟିକିଏ ଟିକିଏ ଅଲଗା ରେଟ୍ ଗୋଟିଏ କରିବେ ଆଉ

ଆପଣଙ୍କ ଦୋକାନରେ କେତେଟା କ'ଣ ସ୍ତ୍ରୀଲୋକ କାମ କରୁଛନ୍ତି ନା ଆପଣ ଏକା

ଆପଣ ଅଛନ୍ତି ଆପଣଙ୍କୁ ଷ୍ଟଲ୍କୁ ଯାହେଉ ଆସ୍ତେ ଆସ୍ତେ ବଡ଼ କଲଣି ଆଉ ଆଗେ ଛୋଟ ଥିଲା ଏବେ ବଡ଼ କଲଣି ଆଉ

ଆଜ୍ଞା ଆପଣ ଯାହା ବି ହେଲେ ଏଇ ତାରିଖକୁ ଆଉ ମନା କରିବେନି କିଛି ଅସୁବିଧାରେ ମୋତେ ପକେଇବେନି ହଁ ଆପଣଙ୍କ କେତେ କ'ଣ ଆଡ଼ଭାନ୍ସଟା ଟିକିଏ ହିସାବ କରିକି ମୋତେ ଟିକିଏ କୁହନ୍ତୁ ମୁଁ ଆଡ଼ଭାନ୍ସଟା ଟିକିଏ ଦେଇ ଦେଇଥିବି

ତୁମର କ'ଣ ଏଇ ଫୋନ୍ ପେ'ରେ ନା କ୍ୟାସ୍ରେ ଦେବି କ'ଣ କରିବି ଏଇ ନମ୍ବର୍ ଆଜ୍ଞା ଫୋନ୍ ପେ' କରିଦେବି ଆଉ ଆଉ ସେତେବେଳକୁ ମୋତେ ଆଉ ହଇରାଣ କରିବେନି ଭାଇ ନ ହେଲେ ଅର୍ଜେଣ୍ଟ୍ କଥା ଟିକେ ଅଛି ମିଟିଙ୍ଗ୍ଟା ଅଛି ମୋର ଗୋଟେ ଅର୍ଜେଣ୍ଟ୍ ମିଟିଙ୍ଗ୍ଟା

ସବୁ ଜରିରେ ବାନ୍ଧିକି ଯେଉଁ କାଗଜ ପ୍ୟାକିଙ୍ଗ୍ ଇଏ ସବୁ ପୁରା ସେଇଥିରେ ହଉ ଆଉ ତାହେଲେ ଏମିତି ଆଉ ପୁଣି ରବର୍ ଫବର ମାରିକି ସବୁ ଇଏ କରିବ ହ୍ୟାଲୋ ହଉ ଭାଇ ମୁଁ ତାହେଲେ ନେଇକି ଆସିବ ଆଉ ହଇରାଣ କରିବେନି ସେତେବେଳକୁ ହଉ ଅ ହଉ ଭାଇ ମୁଁ ରହୁଛି ଆଁ